ମୁଁ ବେଶୀ ଚିକେନ୍ ଚାଓମିନ୍ ଆଉ ଇଟିଲି ସାମ୍ବାର୍ କରିବାକୁ ଭଲ ପାଏ ଆଉ ମହାଦେଶୀୟ ଖାଦ୍ୟ ହେଉଛି ମହାଦେଶୀୟ ଖାଦ୍ୟ ହଉଛିି ଚିକେନ୍ ଚାଓମିନ୍ ହେଲା କି ଚିକେନ୍ ନୁଡ଼ଲ୍ସ ହେଲା କି ସିକ୍ସଟି ଫାଇଭ୍ କି ଏମିତି ସବୁ ଖାଦ୍ୟ ରୋଷେଇ କରିବାକୁ ବହୁତ ମତେ ପସନ୍ଦ ଆମ ଘର ଲୋକ ଆଉ ପରିବାର ବି ଖାଆନ୍ତି ବହୁତ ପ୍ରଶଂସା ବି କରନ୍ତି ତ ମତେ ବହୁତ ଭଲ ଲାଗେ କିଛି ମହାଦେଶୀର ଖାଦ୍ୟ ଖାଇବା ପାଇଁ ମତେ ବହୁତ ଭଲ ଲାଗେ ଖାଇବା ପାଇଁ ଖାଇବା ପାଇଁ ବି ଭଲ ଲାଗେ ଖୁଆଇବା ପାଇଁ ବି ଭଲ ଲାଗେ ତ ଆମ ପରିବାର ବି ବହୁତ ପସନ୍ଦ କରନ୍ତି ସେ ଖାଦ୍ୟ ତ ସେଥିପାଇଁ ମୁଁ ସବୁ ଉଇକ୍ରେ ବି କରେ ତ ମତେ ବହୁତ ଭଲ ଲାଗେ ପସନ୍ଦ ଖାଇବା ପାଇଁ